ଆମ ଓଜନ ବଢ଼ାଇବାରେ ଯେଉଁଟା କି ପୃଷ୍ଟି ଖାଦ୍ୟ ଖାଇବାକୁ ଦେବା ଯେଉଁଟା କି ଅଣ୍ଡା ଡ଼ାଲି ଭାତ ସାଙ୍ଗରେ ମିକ୍ସ କରି ଖାଇବା ଗୋଟା ଚିକେନ ମଟନ ଏଇଟା ବି ନିଶ୍ଚେ ସୁସ୍ଥ ଖାଇବା ପାଇଁ ହେଲେ ସେଇଟା ଓଜନ ବଢ଼ାଇବା ପାଇଁ ନିହାତି ସେଇଟା ଚେଷ୍ଟା ନିହାତି ଖାଇବା ହେଉଛି ସେଇଟା କ'ଣ ପାଇଁ ନିଶ୍ଚେ କ'ଣ କି ଫୁରସତରେ ଖାଇଲେ ହିଁ ଓଜନ ବଢ଼ିବ ଟେନସନ୍ ନଥିବ ସେମିତି ଖାଦ୍ୟ ଠିକ ସେ ଖାଇଲେ ହିଁ ଠିକ ଜିନିଷ ଖାଇଲେ ହିଁ ଓଜନଟା ବଢ଼ିବା ପାଇଁ ବହୁତ ଧୀରେ ଧୀରେ ଧୀରେ ଧୀରେ ବଢ଼ିବା ପାଇଁ ଚେଷ୍ଟା କରେ ଯେଉଁଟାକି ଆମର ପୃଷ୍ଟି ଖାଦ୍ୟ ଖାଇଲେ ଯେଉଁଟାକି ପ୍ରତ୍ୟେକ ଦିନ ପୃଷ୍ଟି ଖାଦ୍ୟ ହିଁ ଖାଇଲେ ଘରୋଇ ଖାଦ୍ୟ ଖାଇଲେ ହିଁ ଆମ ଓଜନଟା ବଢ଼ିବାରେ ଧୀରେ ଧୀରେ ଧୀରେ ଧୀରେ କିନା ଲାଗିବାରେ ଚାଲିଥାଏ ସେଥିପାଇଁ ନିହାତି ଖାଦ୍ୟ ପ୍ରତ୍ୟେକ ଖାଦ୍ୟ ଭଲ ଜିନିଷ ଖାଇଲେ ହିଁ ଓଜନ ବଢ଼ିବାକୁ ଲାଗେ ପନିପରିବାଟା ବହୁତ ବଡ଼ ଜିନିଷ ଅଣ୍ଡା ଚିକେନ ଝୋଳ ଭାତ ମିକ୍ସ କରିନା ଖାଇଲେ ହିଁ ଓଜନ ବଢ଼ିବାରେ ଲାଗି ରହେ ଧୀରେ ଧୀରେ ଧୀରେ ଆସ୍ତେ ଆସ୍ତେ ବଢ଼ିବାରେ ଲାଗି ରହେ ତା'ପରେ ଓଜନ ବଢ଼ିବାର ବହୁତ ବଳ ହୁଏ ଠିକ ସେ ଓଜନଟା ବଢ଼େ